ହେଲୋ ହେଲୋ ହଁ ଆପଣ ବରା ସିଙ୍ଗଡ଼ା ବରା କେତେ ଟଙ୍କା ଆଉ ସିଙ୍ଗଡ଼ା ଏତେ ରେଟ୍ ଏଠି ଏତେ ରେଟ୍ କ'ଣ ଆମ ବେଙ୍ଗଲୋର୍ରେ ତ ବେଙ୍ଗଲୋର୍ରେ ତ ଆମର ପାଞ୍ଚ ଟଙ୍କା ଦୁଇ ଟଙ୍କା ଏମିତିରେ ମିଳୁଛି ବରା ଏଇ ଏବେ ବହୁତ ରେଟ୍ ଅଛି ତା ମାନେ ଏଠି ହଁ ହଁ ହଁ ତ ଆପଣ ଗୋଟେ କାମ କରୁ ନାହାନ୍ତି ଏଇ ବେଙ୍ଗଲୋର୍ ପଳେଇ ଆସନ୍ତୁ ଆମର ସେଠି ଘର ଦେଖି ଦେବି ଆଉ ସେଇଠାରେ ଦୋକାନ କରି ବସିବେ ଏତେ କମ୍ ରେଟ୍ରେ ହୋଇଯାଉଛି ଏଠି ଭଲ ବିଜନେସ୍ ଚାଲେ ବି ହଁ ଏଠି ବେଶୀ ରେଟ୍ ହେଉଛି ନା ମାନେ ସାମାନ୍ ଏଠି ବହୁତ ରେଟ୍ ପଡ଼ୁଥିବ ନା ବହୁତ ରେଟ୍ ହୋଇଯାଉଛି ତ ବେଙ୍ଗଲୋର୍ରେ ସାମାନ୍ ନେଇ କୋଉ ରେଟ୍ରେ ପଡ଼ିବ ଆଉ କୋଉ ରେଟ୍ରେ ବିକ୍ରୀ ବି ହେବ ଭଲ ଆପଣ ନାଇଁ ଆପଣଙ୍କର ତ ବିଜିନେସ୍ ନାହିଁ ଏଇଟା ଗୋଟେ ବିଜିନେସ୍ ତ ସେଥିପାଇଁ ମୁଁ କହିଦେଲି ହୁଁ ତ ଆପଣ କେତେଟା କେତେ ଜଣ ଷ୍ଟାଫ୍ ନେଇକି କାମ କରୁଛନ୍ତି ହୁଁ ହଁ ହଁ ତ ଆପଣ ଆପଣ ଓନର୍ ନା ଆପଣଙ୍କ ଦୋକାନ ନା ହଁ ତ ସେମାନଙ୍କୁ କେତେ ସାଲେରୀ ଦେଉଛନ୍ତି ହୁଁ ଯା ହଉ କେମିତିଆ ରେଟ୍ ଦେଉଛନ୍ତି ଆପଣ ହଁ ରେଟ୍ ହିସାବରେ ଏଇଠି ତ ସାମାନ୍ ରେଟ୍ ହୋଇ ଯାଉଥିବ ଆପଣ ତ ବେଶୀ ଇନ୍କମ୍ ବି ହେଉନଥିବ ନା ସେଇଟା ହେଉଛି କଥା ଆଉ ଆମର ସେଠି ବହୁତ କମ୍ ରେଟ୍ରେ ମିଳୁଛି ତ ମାନେ ସେଇଠି କି ଆସିଲେ କ'ଣ ସାମାନ୍ ବି ବହୁତ କମ୍ ବହୁତ କମ୍ରେ ମିଳୁଛି ସାମାନ୍ଟା ବହୁତ ରେଟ୍ କମ୍ ଅଛି ଆଉ ଏଇଟାରେ ମଧ୍ୟ ଆପଣଙ୍କ ଇଚ୍ଛାରେ ସେ ରେଟ୍ରେ ବିକିଲେ ବେଶୀ ଇନ୍କମ୍ ହୋଇପାରିବ ସେଥିପାଇଁ ମୁଁ କହୁଥିଲି ଆଉ ଆପଣ କୋଉଠି ରହୁଛନ୍ତି ହେଲୋ ହଁ ଆପଣ କୋଉଠି ରହୁଛନ୍ତି ହଁ ସେକ୍ଟର ଟ୍ୱେଣ୍ଟିରେ ରହୁଛନ୍ତି ନା ତ ମୁଁ କ'ଣ କହୁଥିଲି ମାନେ ଆପଣ ତ ଦୋକାନ କରିଛନ୍ତି ଦୁଇ ନମ୍ୱରରେ ହଁ ତ ଯିବା ଆସିବା ତେଲ ଖର୍ଚ୍ଚ ଏଇ ସେ ମାନେ ସାମାନ୍ ନେବା ଆଣିବା କରିବାକୁ ବହୁତ ପ୍ରୋବ୍ଲମ୍ ହେଉଥିବ ନା ଅଁ ହଉ ଠିକ୍ ଅଛି ତ ଏବେ ଡେଲି ମାନେ ଆପଣଙ୍କର ଇନ୍କମ୍ କେତେ ହେଉଛି ଓ ହୋ ହଁ

ହଁ ହଁ ହଉ ଠିକ୍ ଅଛି ମ୍ୟାମ୍ ହଉ ହଉ ହଉ ମ୍ୟାମ୍ ଠିକ୍ ଅଛି ଆସିକି ଦେଖିବି ଆଉ ଆମ ଦରକାର ନାହିଁ ହଉ ଠିକ୍ ଅଛି ରହୁଛି